ମୋର ଏକ ପ୍ରିୟ ପୁସ୍ତକ ଅଛି ଯାହାର ନାମ ରେବତୀ ତାହା ଏକ ସତ୍ୟ ଘଟଣାକୁ ନେଇକି ଆଧାରିତ ରେବତୀରେ ରେବତୀ ହେଉଛି ଗୋଟିଏ ନାରୀ ଯାହାର ନାମ ଥିଲା ରେବତୀ ସେ ସିଏ ଚାହୁଁଥିଲା ଜୀବନରେ କିଛି କରିବା ପାଇଁ ପାଠ ପଢ଼ିବା ପାଇଁ କିନ୍ତୁ ସେଠିକାର ସମାଜରେ ନାରୀମାନଙ୍କୁ ପାଠ ପଢ଼ିବା ପାଇଁ କିଛି ସୁବିଧା ସୁଯୋଗ ଦିଆହେଉନଥିଲା ନାରୀମାନଙ୍କୁ ସ୍ଵାଧିନତା ହିଁ ଦିଆହେଉନଥିଲା ସେଥିପାଇଁ ସେ ଚାହୁଁଥିଲା ନିଜ ଜୀବନରେ ପାଠ ପଢ଼ିକି ନିଜେ ନିଜ ଗୋଡ଼ରେ ଠିଆ ହେବା ପାଇଁ ହେଲେ ବି ତାକୁ ସେ ସୁଯୋଗ ଦିଆହୋଇନଥିଲା ସେ ଯେବେ ସ୍କୁଲ୍ ଯିବା ପାଇଁ ଚାହିଁଥିଲା ତାଙ୍କ ତା' ଜୀବନରେ କିଛି ଦୁର୍ଘଟଣା ଘଟି ଯାଇଥିଲା ତାହା ନିଜ ବାପା ମାଆ ମରିଯାଇଥିଲେ ସେଥିପାଇଁ ନିଜର ବୁଢ଼ୀ ମା' ତାକୁ କହିଥିଲେ ଯେ ତୁ ସ୍କୁଲ୍ ଗଲୁ ବୋଲି ତୋ' ବାପା ମା' ଆଜି ମରିଗଲେ ମୋ' ପୁଅ ବୋହୂ ମୋତେ ଛାଡ଼ିକି ଚାଲିଗଲେ ତା' ଉପରେ ବହୁତ ପ୍ରକାର ଆରୋପ ଲଗାଇଥିଲେ ହେଲେ ବି ସେ ନିଜ ଜୀବନରେ ପାଠ ପଢ଼ିବାକୁ ନେଇକି ବହୁତ ଚେଷ୍ଟା କରିଛି ହେଲେ ବି ନିଜ ଜୀବନରେ ସେ ଯାଇପାରିନାହିଁ ଆଜିର ସମାଜରେ ନାରୀମାନେ ଯେମିତି ନିଜ ଗୋଡ଼ରେ ପାଠ ପଢ଼ିକି ଆଗକୁ ଯାଇପାରୁଛନ୍ତି ଚାକିରି କରିପାରୁଛନ୍ତି ନିଜକୁ ସ୍ୱତନ୍ତ୍ର ଭାବେ ଗଢ଼ିପାରୁଛନ୍ତି ସେଥିପାଇଁ ରେବତୀ ରେବତୀ ଗୋଟିଏ ଗଳ୍ପ ଥିଲା ଯାହା ମାଧ୍ୟମରେ ନାରୀମାନଙ୍କୁ ସମାଜରେ ଗୋଟିଏ ଉଦାହରଣ ଭାବରେ ଠିଆ ହୋଇପାରିଛି